ଇଣ୍ଡିଆ ଗ୍ୟାସ୍ ଗ୍ୟାସ୍ ଗୁଟେ ଆଣ୍ ମୁଇଁ ମୋର୍ ଘରେ ବ୍ୟବହାର୍ କର୍ବା ଲାଗି ଆନିଥିନୁ ସାତ୍ ଆଠ୍ ହଜାର୍ ଦେଇକରି ଆରୁ ସେ ଗ୍ୟାସ୍ ହେନ୍ତା ବି ଛଅ ମାସ୍ ବି ନେଇଁ ଗଲା ଆରୁ ସେ ଗ୍ୟାସ୍ ଗ୍ୟାସ୍ ବିକୁମାନେ କେନ୍ତାକରି ବିକୁଛନ୍ ସେମାନେ ବେଶୀ ଆମ୍କେ କେତେ କାଣା ଭଲ୍ ବାହାରୁବା ହେଟା ହେବା ବୋଲିକରି କହେଲେ ସେଥିର୍କାଜି ଆମେ ସାତ୍ ଆଠ୍ ହଜାର୍ ଦେଇକରି ଗ୍ୟାସ୍ ଗୁଟେ ଆନ୍ନୁ ହେଲେ ଛଅ ମାସ୍ ବି ନି ୟୁଜ୍ କରି କରି ସେ ଗ୍ୟାସ୍ ଖରାପ୍ ହେଇଗଲା ତାର୍ ଲାଇଟର୍ ଜଲ୍ଲେ କେତେବେଲେ ଗ୍ୟାସ୍ ଲିକ୍ ହୋଉଛେ କେତେବେଲେ ସେ ଗ୍ୟାସ୍ ଚୁଲାର୍ କାଁ ପ୍ରୋବ୍ଲେମ୍ ହେଇଛେ ହେନ୍ତା ବଏଲା ହେନ୍ତାକରି ଠକି କରି ବିକୁଛନ୍ ତ ଭଲ୍ ଭଲ୍ଟାମାନେ ବିକ୍ରି କର୍ତେ ବଏଲେ ସିନା ଆମେ ପଏସା ଦେଇକରି ଏତେ ଟଙ୍କା ଦେଇକରି ଆମେ ଆନିଛୁଁ ତାପରେ ଛଅ ମାସ୍ ନେଇଁ ଗଲେ ଆମ୍କେ ଭଲ୍ ଲାଗ୍ବା କେଁ ହେଥିର୍କାଜେ ଭଲ୍ଟା ବିକୁନ୍ ଦୟାକରି ସେମାନେ ଭଲ୍ ଗ୍ୟାସ୍ ବିକ୍ରି କରୁନ୍